ଆମେ ଗଣେଶଙ୍କ ମୂର୍ତ୍ତି ମୁଁ ତିଆରି କରିଛି ଛୋଟବେଳେ କେତେବେଳେ ଗଣେଶ ପୂଜା ଆସେ କିମ୍ବା କୌଣସି ନର୍ମାଲି ଆମ ସାଙ୍ଗମାନେ ବସିଥିବୁ ମାଟି ପାଖରେ ଯେଉଁଠି ମାଟି ଥିବ ପିଣ୍ଡୁଳା ହେଇକି ସେତେବେଳେ ଆମେ ସବୁ ତିଆରି କରୁ ମୂର୍ତ୍ତି କିଏ ଶିବଲିଙ୍ଗ କରେ କିଏ ଅଲଗା କିଛି ଦେବାଦେବୀଙ୍କର ୟେ କରେ ମୁଁ କୌଣସି ମୂର୍ତ୍ତି ଭଲ ସେ କରିପାରେ ମୋ ହିସାବରେ ମୋତେ ଲାଗେ ଆଉ ସେଇଟା ସାଙ୍ଗମାନେ ମିଶିକି କରୁ ଯେତେବେଳେ ସେତେବେଳେ କମ୍ପିଟିସନ୍ ଗୋଟେ ହେଇଯାଏ କିଏ ଭଲ କରିପାରେ ତେଣୁ ଓଭିଅସ୍ଲି ସେତେବେଳେ ସାଙ୍ଗମାନେ କିଏ ଯିଏକି ଡିଜାଇନ୍ କରନ୍ତି ସମସ୍ତେ ଚାହାନ୍ତି କେମିତି ଭଲ ହେବା ପାଇଁ ଗୋଟେ ତେଣୁ ଆମେ ଚାହୁଁକି ଆମର ବି କେମିତି ଭଲ ହବ ମୂର୍ତ୍ତିଟା ତେଣୁ ଆମେ ଯେତେ ଆମର ଅପାରିପର୍ତ୍ତା ଅଛି ଯେତେ ଆମେ କରିପାରିବୁ ଟ୍ରାଇ କରିଛୁ ପୁରା ହାର୍ଡ଼ଲି ଆମେ କରୁ ସେତେବେଳେ ଆଉ ନିଶ୍ଚିତ ଏଇଟା ଭଲ ହଉକି ନ ହଉ କିନ୍ତୁ ଗୋଟେ ଲାଗେ ହଁ ଯେ ଗୋଟେ ଗଣେଶ ମୂର୍ତ୍ତି ଭଳିଆ କୌଣସି ଅଲଗା ଭଳିଆ ଲାଗେନାହିଁ ଆଉ ସେଇଟା ନିଶ୍ଚିତ ସମସ୍ତଙ୍କପାଇଁ ଆମରି ସାଙ୍ଗମାନଙ୍କ ସମସ୍ତଙ୍କପାଇଁ ଭଲ ଦେଖାଯାଉଥିବ କିନ୍ତୁ ଆହୁରି ବି ଭଲ ହେଇପାରିବ ଯଦି ଆମେ ଆଉ ଟିକିଏ ଶିଖିଥାଆନ୍ତେ